ହ୍ୟାଲୋ ଡ଼କ୍ଟର୍ ରୋଜାଲିନ୍ କହୁଥିଲେ ମୁଁ ଟିକିଏ କହୁଥିଲି ମଝିପାଲରୁ ମୋ ପେଟଟା ଦୁଇ ଦିନ ହେଲା ଜୋର୍ରେ କାମୁଡ଼ୁଛି ଯାହା ବି ଖାଇଲେ କିଛି ଠିକ୍ ହେଉନି ବହୁତ ସାରା ଉପାୟ କଲେଣି କିନ୍ତୁ ଜମା ଭଲ ହେଉନି ଏଇ କ'ଣ ହେଇଛି ତ ମୁଁ କିଛି ଜାଣିପାରୁନି ମାନେ ରାତିରେ ରାତିରେ ଶୋଇଲା ବେଳକୁ ପେଟ କାମୁଡ଼ୁଛି ସକାଳୁ ଉଠିଲେ ପେଟ କାମୁଡ଼ୁଛି କ'ଣ କେଜାଣି ହେଇଛି ଜମା ଭଲ ଲାଗୁନି ସେମିତି କିଛି କରିନି କିନ୍ତୁ ମୁଁ ତ ଯାହା ବି ଟିକେ କ'ଣ ଖାଉଛି ଭଲ ଲାଗୁନି ପେଟ ଖାଲି କାମୁଡ଼ୁଛି କ'ଣ କେଜାଣି କରିବି କହୁନାହାନ୍ତି ଆପଣ କ'ଣ ଟିକେ କରିବି କ'ଣ ଖାଇବି ଘରୋଇ ଉପଚାର କିଛି କରିବି ଯଦି କହୁନାହାନ୍ତି ଆପଣ ଏଇ ଦୁଇ ଦିନ ହେଲାଣି ପେଟ କାମୁଡ଼ୁଛି ମୁଣ୍ଡ ଏତେ ବିନ୍ଧୁନି ପେଟ ଅଧିକ କାମୁଡ଼ୁଛି ମୁଁ ସେଇ ଡ଼େଲି ଯାହା ଖାଆନ୍ତି ସେଇ ଭାତ ରୁଟି ଏମିତି ସବୁ ଖାଉଛି ଆଉ ଚା ସକାଳୁ ଆଉ କ'ଣ କି ଆଉ ତ କିଛି ମୁଁ ଖାଉନି ଏଇ ଟିକେ ବାହାରିଆ ଜିନିଷ ଖାଇ ଦେଉଥିଲି ଦୁଇ ଦିନି ହେଲାଣି ପେଟ କାମୁଡ଼ୁଛି ବୋଲି ଆଉ ସେ ଫାଷ୍ଟ୍ ଫୁଡ଼୍ କିଛି ଖାଇନି ତ ମୁଁ ସକାଳ ଛଅଟାରେ ଉଠୁଛି ରାତି ଶୋଇବା ପାଇଁ ବାରଟା ପାଖାପାଖି ହେଇଯାଉଛି ଶୋଇଲା ବେଳକୁ ଆଜ୍ଞା ଆଜ୍ଞା ଆଜ୍ଞା ନା କରିନି ଆଜ୍ଞା ଆଜ୍ଞା ଆଜ୍ଞା ହଉ ତାହେଲେ ମୁଁ ରଖୁଛି ନହେଲେ ଯଦି ଭଲ ନ ହୁଏ ଯିବି ଆପଣଙ୍କ କ୍ଲିନିକ୍ କୁ ଆଉ ଆଜ୍ଞା ଆଜ୍ଞା ନିଶ୍ଚିତ ହଉ ଡ଼କ୍ଟର୍ ଧନ୍ୟବାଦ୍ ରଖୁଛି ଆଜ୍ଞା